ମୁଁ ଏକ ବ୍ୟକ୍ତି ଭାବରେ ଗ୍ରହଣ କରିବାକୁ ଚାହୁଁଛି ମୋତେ ଚିତ୍ର ଆଉ କରିବା ବହୁତ ଭଲ ଲାଗେ ମୁଁ ଚିତ୍ର କରେ ମୋତେ ବହୁତ ପସନ୍ଦ ଅଛି କିନ୍ତୁ ମୁଁ ଯେବେ ବି କରେ ତାକୁ ସୁନ୍ଦର ଭାବରେ କରିପାରେ ନାହିଁ ଆଉ ତାକୁ କେତେ ବି ମୁଁ ଚାହିଁଲେ ତାକୁ ସୁନ୍ଦର ଯେମିତି ସମସ୍ତେ କରନ୍ତି ପେଣ୍ଟିଙ୍ଗ୍ ଦେଖିଲେ ହିଁ ଏତେ ସୁନ୍ଦର ଲାଗେ ଦୁରିଆରୁ ମୁଁ କେତେ ବି ପ୍ରୟାସ କରେ ଘରେ ତାକୁ ବସିକି ଚିତ୍ର ବନାଏ କିନ୍ତୁ ସେ ଯେମିତି ମୁଁ ଚାହେଁ ସେମିତି ମୁଁ ବନାଇ ପାରେନି ଆଉ ମୋର ବୃତ୍ତି ଭାବରେ ବିଚାର କରୁଛି କି ଆଉ ମୁଁ ସେ ତାକୁ ଭଲସେ ବନାଇ ବି ପ୍ରୟାସ ବି କରୁଛି କିନ୍ତୁ ମୋ ଭଲସେ ବନାଇ ପାରୁନାହିଁ ତ ମୋ ସାଙ୍ଗସାଥିମାନେ ଏତେ ସୁନ୍ଦର ସୁନ୍ଦର ଚିତ୍ର ବନାନ୍ତି ସେମାନଙ୍କୁ ଦେଖି ଦେଖିକି ମୋର ବି ମନା ହୁଏ କି ମୁଁ ବି ଭଲସେ ଚିତ୍ର କରିବି ସମସ୍ତଙ୍କ ଦେଖିଲେ ମୋତେ ବହୁତ ଖୁସି ଲାଗେ ମୁଁ ବି ଭାବେ କିି ମୁଁ ବି ପୁରା ସୁନ୍ଦର ସେ ଚିତ୍ର ବନାଇ ଦେବି ମୁଁ ସେମାନଙ୍କୁ ଦେଖେ ସେମାନେ ବନାଉଛନ୍ତି କେମିତି ମୁଁ ବସିକି ଦେଖେ ଆଉ ମୁଁ ଘରେ ଆସିକି ତାକୁ ଚେଷ୍ଟା କରେ ବନାଇବାକୁ ଯେତେ ବି ମୁଁ ଭଲସେ ଚେଷ୍ଟା କରେ ଚେଷ୍ଟା କଲେ ବି ମୁଁ ସେମିତି ବନାଇପାରେ ନାହିଁ ଆଉ ଯେମିତି ହେଲେ ଟିକିଏ ନା ଟିକିଏ ଖରାପ ହୋଇଯାଏ ମୁଁ ତାକୁ ଭଲସେ ମୁଁ ବନାଇପାରେନି ଆଉ ମୋ ସାଙ୍ଗମାନେ ଏତେ ସୁନ୍ଦର ସୁନ୍ଦର ବନାଉଛନ୍ତି ସେମାନଙ୍କୁ ଦେଖିଲେ ହିଁ ମୋତେ ବହୁତ ଖୁସି ଲାଗେ ଆଉ ମୁଁ ବି ଦେଖୁଛି ଯେତେ ବି ପ୍ରୟସ କରୁଛି କିନ୍ତୁ ମୁଁ ସେ ଭାବରେ ବନାଇପାରୁନି ଏତେ ସୁନ୍ଦର ସୁନ୍ଦର ଚିତ୍ରକଳା ଆଜିକାଲି ଆମର ସମସ୍ତେ ବନାଉଛନ୍ତି ଯେମିତିକି ସୁନ୍ଦର ସୁନ୍ଦର ଡ୍ରଇଂ କରୁଛନ୍ତି ଚିତ୍ର ଯେମିତି ଯେ ଭଗବାନର ଚିତ୍ର ହେଲା ୟା କଣ୍ଢେଇର ଚିତ୍ର ହେଲା ୟା ଯାହା ବିି ସମସ୍ତେ ବନାନ୍ତି ମୁଁ ବି କେତେ ଘରେ କୋସିିସ୍ କରେ କେତେ ପ୍ରୟାସ କରେ ତାକୁ ବନାଇବି ଭଲ ଭାବରେ ତାକୁ ସୁନ୍ଦର ମୁ ବି ବନାଇବ କେତେ ବନାଇଲେ ମୁଁ ସେମିତି ବନାଇପାରୁନି ମୁଁ ସେଇଟା ମୁଁ ଆମେମାନେ ଆମେମାନେ ବିଚାର କରିବାକୁ ଚାହୁଁଛି